ସିଲିଣ୍ଡର ଠାରୁ ଚୁଲାକୁ ଦୂରରେ ରଖିବାକୁ ପଡ଼ିବ ଚୁଲାକୁ ଚାଳ ଚାଳ ଘରେ ରୋଷେଇ କରିବା କଥା ନୁହଁ ଗ୍ୟାସରେ ରୋଷେଇ କରିବା କଥା ନୁହଁ ଯଦି ବାଇଚାନ୍ସ କରିବାକୁ ପଡ଼େ ତାହେଲେ ଚାଳ ତଳେ ଆମକୁ ଟିଣ ଦେବାକୁ ପଡ଼ିବ ଏବଂ ଯେଉଁଠି କବାଟ ଝରକା ଥିବ ଭଲରେ ବାୟୁ ଚାଳଚଳ କରୁଥିବ ସେହିଭଳି ଜାଗାରେ ଗ୍ୟାସ୍ ଚୁଲା ରଖିକି ଆମେ ରୋଷେଇ କରିବାଟା ଅଛି ନିରାପଦ ଅଛି ଏବଂ କୋଠାଘରେ ରୋଷେଇ କଲାବେଳେ ଆମେ ଝରକା ପାଖରେ ଗ୍ୟାସ୍ ଚୁଲାଟିକୁ ରଖିବା ଦରକାର ଗ୍ୟାସ୍ ଚୁଲା ଯେତେବେଳେ ଆମେ ଲେଗେଇବା ସେତେବେଳେ ଗ୍ୟାସ୍ ଟାଙ୍କିରୁ ବନ୍ଦ କରିବା ଏବଂ ଚୁଲାରୁ ମଧ୍ୟ ବନ୍ଦ କରିବା ଏହିଭଳି କଲେ ଆମେ ବିପଦରୁ ମୁକ୍ତରେ ରହିପାରିବା